ଆମ ଅଞ୍ଚଳରେ ପ୍ରାୟ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାଏ ଆମ ଅଞ୍ଚଳର ଚାରିପାର୍ଶରେ ଗଛଲତାରେ ପରିପୂର୍ଣ୍ଣ ଥିବା ହେତୁ ବହୁତ ଗୁଡ଼ିଏ ପକ୍ଷୀ ଆମ ଅଞ୍ଚଳରେ ଦେଖାାଯାଆନ୍ତି ଆମ ଆଖପାଖରେ ଦେଖିଥିବା ଯେମିତି କାଉ କୋଇଲି ପାରା ଶୁଆ ଘରଚଟିଆ ହଳଦୀ ବସନ୍ତ ଇତ୍ୟାଦି ପକ୍ଷୀ ଅନ୍ୟତମ ଏହି ସବୁ ପକ୍ଷୀମାନଙ୍କ ଭିତରୁ ମତେ ଶୁଆକୁ ଭାରି ପସନ୍ଦ ଲାଗେ କାରଣ ସେ ଆମର ପୋଷା ମଧ୍ୟ ମାନିଥାଏ ଏବଂ ଆମ ଗହଣରେ ରହି ଆମମାନଙ୍କ ଭାଷାକୁ ସେ ବ୍ୟବହାର କରିଥାଏ ଏବଂ ବୁଝିପାରିଥାଏ ଯେମିତି ଗୋଟେ ଶୁଆ ଆମ ଘରେ ରହି ଆମ ଆମ ଆଖ ପାାଖରେ ଯାହା ସବୁ ଆମେ କଥା କହିଥାଉ ସେଗୁଡ଼ିକୁ ସେ ଅନୁକରଣ କରିଥାଏ ଏବଂ ସେହି ଅନୁସାରେ ସେ ଆମମାନଙ୍କୁ ମଧ୍ୟ ଡାକିଥାଏ ଏବଂ ଆମେ ସେ ଯେଉଁ ଯେକୌଣସି ଫଳ ଦେଲେ ବି ମଧ୍ୟ ଖାଇଥାଏ ଏବଂ ଆମର କିଛି କ୍ଷତି ଆମ ସାଙ୍ଗରେ ସେ ଖେଳିକି କି ଆମ ଗହଳରେ ରହିଥାଏ ସେ ଠିକ୍ ସେ ଆଉ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଦିଶୁଥାଏ ତାର ସବୁଜ ଦେହକୁ ତା ଥଣ୍ଟଟି ନାଲିଆ ହୋଇଥାଏ ଏବଂ ଗୋଟେ ଗୋଟେ ଶୁଆର ବେକରେ ଗୋଟେ ଗୋଟେ ଗାର ପଡ଼ିଥାଏ ଆଉ କେଉଁ କେଉଁ ଶୁଆମାନଙ୍କୁ ବେକରେ ଗାର ପଡ଼ି ନଥାଏ ଯେଉଁ ଯେଉଁ ଶୁଆର ବେକରେ ଗାର ପଡ଼ିଥାଏ ସେ ଶୀଘ୍ର ବୋଲ ମାନିଥାଏ କଥା କହିଥାଏ ସେଥିପାଇଁ ମତେ ଶୁଆ ପକ୍ଷୀ ଭାରି ପସନ୍ଦ ଲାଗିଥାଏ